ଭାରତ ସାଂସ୍କୃତିକ ପରମ୍ପରାରେ ଏକ ବିଶ୍ୱବିଖ୍ୟାତ ବିଶାଳ ସାମ୍ରାଜ୍ୟ ଅଟେ ଏହା ଭାରତର ସାଂସ୍କୃତିକ ଏବଂ ପରମ୍ପରା ଅନ୍ୟ ବିଶ୍ୱରେ ମଧ୍ୟ ଅନ୍ୟର ଦେଶମାନଙ୍କରେ ଏହା ପ୍ରସିଦ୍ଧ ଖୁବ୍ ପ୍ରସିଦ୍ଧ ଅଟେ କାରଣ ଭାରତର ସାଂସ୍କୃତିକ ଏବଂ ପରମ୍ପରାରେ ରାମାୟଣ ଏବଂ ମହାଭାରତ ଏଭଳି କିଛି ସଂସ୍କୃତିକ ସାଂସ୍କୃତିକ ପରମ୍ପରା ରହିଆସିଛି ଯାହା ଆଜି ମଧ୍ୟ ଲୋକମାନଙ୍କୁ ନିଜ ବଞ୍ଚିବା ପାଇଁ ପ୍ରେରିତ କରାଏ ରାମ କଥା ଏବଂ କୃଷ୍ଣ ଚରିତ ଲୋକମାନଙ୍କ ମନରେ ଏବେ ବି ରହିଅଛି ସେଗୁଡ଼ିକୁ ଆମ ଜୀବନ ନୀତିଦିନିଆ ଜୀବନରେ ବହୁତ ସହାୟକ ହୋଇଥାଏ ସେ ଲୋକମାନେ ମଧ୍ୟ ଏଥିରୁ ବହୁତ ପ୍ରେରିତ ହୋଇଥାନ୍ତି ଅନ୍ୟ ଦେଶମାନଙ୍କରେ ମଧ୍ୟ ଭାରତର ସାଂସ୍କୃତିକ ଏହି ପରମ୍ପରା ବହୁଳ ଭାବରେ ପରିଚିତ କାରଣ ଭାରତ ଏକ ବିଶାଳ ସାମ୍ରାଜ୍ୟ ଯେଉଁଠି ସାଂସ୍କୃତିକ ଏବଂ ପରମ୍ପରା ଭରପୂର ଘଟିଥାଏ ଓ ସେ ସେହି ପୁରୁଣା ଇତିହାସରେ ରହିଥିବା ପରମ୍ପରା ଆମ ଲୋକମାନଙ୍କ ପ୍ରତି ଆଜି ମଧ୍ୟ ଗର୍ବ ଅନୁଭବ କରାଏ ଏହା ବାହାର ଅନ୍ୟ ଦେଶମାନଙ୍କରେ ମଧ୍ୟ ନିଜର ଦେଶକୁ ଦେଶକୁ ପ୍ରସିଦ୍ଧ କରିଥାଏ ଭାରତର ବିଭିନ୍ନ ପ୍ରକାର ସାଂସ୍କୃତିକ ସେ କାଳରେ ଯେତେ ରହିଅଛି ବିଭିନ୍ନ ପ୍ରକାର ଲୋକମାନେ ଲୋକମାନେ ମଧ୍ୟ ଏହାକୁ ଅନ୍ୟ ରାଜ୍ୟରେ ମଧ୍ୟ ଏହାକୁ ପ୍ରସିଦ୍ଧ କରିଥାନ୍ତି